ମୁଁ ଫ୍ଲିପକାର୍ଟ ରୁ ଓପୋ ମୋବାଇଲ କିଣିଲି ତାହାର ଦାମ ଥିଲା କୋଡ଼ିଏ ହଜାର ଟଙ୍କା ମୁଁ ତାକୁ ମାସେ ବ୍ୟବହାର କରିଛି ତାର ଡ଼ିସପ୍ଲେ କ୍ୟାମେରା ବ୍ୟାଟେରୀ ସବୁ ଖରାପ ହୋଇଗଲା ଏବଂ ମୋ ପଇସା ନଷ୍ଟ ହୋଇଗଲା ମୁଁ ମୋ ସାଙ୍ଗ ମାନଙ୍କୁ କହୁଛି ଯେ ଅନଲାଇନ୍ ରୁ କୌଣସି ଜିନିଷ କିଣନ୍ତୁ ନାହିଁ